ଯେତେବେଲେ ଆମେ ନୂଆ ସହର୍କେ ଯାଏସୁଁ ସେ ଗାଁନ୍ କେ ପହଁଞ୍ଚିକରି ଆମେ ଆମର୍ ଗାଁକେ ଯିବାର୍ ଲାଗି ଗାଡ଼ିଟେ ଭଡ଼ା କର୍ସୁଁ ସେ ଗାଡ଼ିରେ ଯତେବେଲେ ଆମେ ଯାଏସୁଁ ସେନେ ନୂଆ ଡ଼୍ରାଇଭର୍ ଟେ ବି ଥିସି ଆମେ କାଣା ତାହାକେ ଚିହ୍ନିଥିସୁଁ କେ ହେଲେ ଆମେ ଯେନ୍ ବିଶ୍ୱାସ କର୍କି ତାରସାଙ୍ଗେ ଯାଏସୁଁ ଆର୍ ସେ ବି ଯେନ୍ ଆମର୍ ଉପରେ ବିଶ୍ୱାସ୍ ଟା ଦେଖାସି ସେଟା ହି ସବୁନୁ ବଡ଼୍ ଜିନିଷ୍ ହେ ସେ ଜିନିଷ୍ ସରି ଯେନ୍ ଦାୟିତ୍ୱ ହିସାବେ ଆମ୍କୁ ଯେନ୍ କେ ଯିବାର୍ କଥା ସେନ୍କେ ପହଁଞ୍ଚାସି ସେଟା ବହୁତ୍ ପ୍ରଶଂସାର କଥା ସେଥିର୍ ଲାଗି ଆମେ ଡ଼୍ରାଇଭର୍କେ ଭୁଲ୍ ନାଇ ଭାବ୍ବାର୍ କଥା ଖରାପ୍ ନାଇ ଭାବ୍ବାର୍ କଥା ଆମେ ତାହାନୁ ଯେନ୍ତା ବ୍ୟବହାର୍ ଦେମା ସେ ବି ଆମ୍କୁ ହେନ୍ତା ବ୍ୟବହାର୍ ଦେବା ଆମେ ତାହାକୁ ବିଶ୍ୱାସ୍ ସହିତ ଯଦି ବିଶ୍ୱାସ୍ କର୍ମା ତ ସେ ବି ଆମ୍କୁ ବିଶ୍ୱାସରେ ହି ଆମକୁ ଯିତିନବା ଆମକୁ ପ୍ରଶଂସା ହେଇଛି ଏନ୍ତା ଡ଼୍ରାଇଭର୍ ବି ଅଛନ୍ ଯେକି ଆମ୍କୁ ଏତେ ସୁରକ୍ଷାରେ ଆମର୍ ଥାନ୍କେ ପହଞ୍ଚେଇ ନଉଚନ୍ ଆମର୍ ସ୍ଥାନକେ ପହଞ୍ଚେଇଦଉଚନ୍ ସେ ସମସ୍ତ ଡ଼୍ରାଇଭର୍କୁ ଆମର୍ ଧନ୍ୟବାଦ୍